କିଏ କହୁଛନ୍ତି

ହଁ ଆମର ଆଲମିରା ଦୋକାନଟା

ହଁ ଦେଖନ୍ତୁ ଆମ ଆଲମିରା ଦୋକାନଟି ହେଉଛି ଖୋର୍ଦ୍ଧାରେ ନାରାୟଣୀ ଷ୍ଟିଲ୍ ଫର୍ନିଚର୍ ତା ର ନା ଆଉ ସେଇଠି ଆମର ଆଲମିରା ସବୁ ତିଆରି ହେଉଛି ବିଭିନ୍ନ ପ୍ରକାରର ଆଲମିରା ଅଛି ଆଉ ବିଭିନ୍ନ ପ୍ରକାରର ଗେଜ୍ ଅଛି ଗେଜ୍ କହିଲେ ଆପଣଙ୍କର ଯେଉଁ ଦସ୍ତାଟା ଦିଆଯାଉଛି ତା ର ମୋଟାକୁ ବୁଝାଏ ତେଣୁ କରି ଆପଣ କେତେ ମୋଟାର ଆଲମିରା ନେବେ କେତେ ଥାକ ବାଲା ନେବେ ସେଥିରେ ମିରର୍ ଲାଗିବ ନା ଲାଗିବ ନି ଏ ସବୁ ଜିନିଷ ଆପଣ ଡିଟେଲ୍ କହିବେ କହିଲା ପରେ ଆମେ ରେଟ୍ ଟା ଆପଣଙ୍କୁ ଦାମ୍ ବିଷୟରେ ଆମେ କଥା ହୋଇପାରିବା ନାଇଁ ଆମେ ଘରେ ପହଞ୍ଚେଇବାର ବ୍ୟବସ୍ଥା କରିଦବୁ ଆପଣ ଆସିକି ପ୍ରଥମେ ଦେଖନ୍ତୁ ତାପରେ ରେଟ୍ ଟା ଫାଇନାଲ୍ ହେଲା ପରେ ଆପଣ ଯେଉଁଦିନ କହିବେ ଆମେ ନେଇକି ଘର ପାଖରେ ପହଞ୍ଚାଇ ଦେବୁ ସେଥିପାଇଁ କିଛି ବ୍ୟସ୍ତ ହବା ଦରକାର ନାହିଁ ମୋଟା ପ୍ଲେଟ୍ ଯେଉଁ ରହୁଛି ସେଇଟା ଛଅ ଥାକି ଆଲମିରା ହେବ ଏବଂ ତା ର ଦାମ୍ ଆସିଯିବ ଅଠର ହଜାର ପାଖାପାଖି ଏବଂ ସେଇଟା ତିନିଟା କବାଟ ଲାଗିଥିବ ଏବଂ ଛଅ ଥାକି ଆଲମିରା ଥିବ ଏବଂ ସେଥିରେ ଡ୍ର ଥିବ ତା ଭିତରେ କିଛି ଗୁପ୍ତ ଜିନିଷ ରଖିବା ପାଇଁ ବା ସୁନା ଗହଣା ରଖିବା ପାଇଁ ଗୁପ୍ତ ଡ୍ର ମଧ୍ୟ ସେଟିଂ କରାଯାଇଛି ଆଉ ତା ର ଚାବି ବି ରହିଥିବ ବହୁତ ସିକ୍ରେଟ୍ ଚାବି ରହୁଛି ସେ ଆଲମିରା ଟି ନିଅନ୍ତୁ ସେଇଟା ବହୁତ ଭଲ ଲାଗିବ ସେଇଟା ବେଶୀ ଦାମ୍ ନାହିଁ କି କମ୍ ଦାମ୍ ନାହିଁ ଆପଣ ଦାମ୍ ଉପରେ ଡିପେଣ୍ଡ କରୁଛି ବା ଅପଣଙ୍କର ଆଲମିରା ଉପରେ ଯେଉଁ କାମ କରାଯାଇଥିବ ତା ଉପରେ ଆପଣଙ୍କର ଦାମ୍ ଟା ନିର୍ଭର କରୁଛି ଅଠର ହଜାର ଯୋଉଁଟା ସେଇଟା ଗୋଟେ ମିଡିୟମ କ୍ଵାଲିଟି ର ଅତି ଭଲ ନୁହଁ କି ଅତି ଖରାପ ମଧ୍ୟ ନୁହଁ କିନ୍ତୁ ଭଲ ହେଇପାରେ କିନ୍ତୁ ଖରାପ ନୁହଁ ଦେଖିବାକୁ ବହୁତ ସୁନ୍ଦର ଏବଂ ଲୋକ ଦେଖିଲେ ଆପଣ ଯେହେତୁ ଝିଅକୁ ଦେବେ ଆଉ ଆପଣ ତାଙ୍କର ଶାଶୁ ଘର ଲୋକ ଆଲମିରା ଟି ବହୁତ ପସନ୍ଦ କରିବେ ଆପଣ ଆସନ୍ତୁ ଦେଖନ୍ତୁ ପ୍ରଥମେ ନାଇଁ ପତଳା ପ୍ଲେଟ୍ ଲାଷ୍ଟିଂ କରୁଛି କିଛି ନହେଲେ ଆଠ ବର୍ଷ ଦଶ ବର୍ଷ ଲାଷ୍ଟିଂ କରିବ ତା ନୁହଁ ଯେ ସେଇଟା ବି ଖରାପ ତା ନୁହଁ ଆପଣଙ୍କ ଉପରେ ନିର୍ଭର କରୁଛି ଆପଣ କୋଉ ଗେଜ୍ ର ନେବେ କେତେ ଦାମ୍ ର ନେବେ ଆପଣଙ୍କର ପଇସା ଉପରେ ନିର୍ଭର କରୁଛି ଆପଣଙ୍କ କାପାସିଟି ବା ଆପଣଙ୍କର ସକ୍ଷମ ଟି ନାହିଁ କେତେ ଦାମର ଆଲମିରାଟି କିଣିବେ ଆପଣଙ୍କ ପାଖରେ ମାନେ କେଉଁ ମାନର ଆଲମିରା ଟା ଦରକାରେ ସେଇଟା ଆପଣ ନିଜେ ଆସିକି ଦେଖିକିରି ଚଏସ କରନ୍ତୁ ଯେହେତୁ ଝିଅ କୁ ଦେବେ କେତେ ଦାମ୍ ଭିତରେ ଦେବେ ସେଇଟାକୁ ନିଜେ ଆଗ ଚିନ୍ତା କରନ୍ତୁ ତାପରେ ଦେଖନ୍ତୁ ଆସିକିରି ଦେଖିବା ପରେ ଆମେ ଫାଇନାଲ୍ କରିବା ଦାମ୍ ଭିତରେ ହଁ ହଁ ନିଶ୍ଚୟ ନିଶ୍ଚୟ ଆସନ୍ତୁ ହଉ ହଉ ଠିକ୍ ଅଛି